ଆମ ଅଞ୍ଚଳରେ ପ୍ରଚଳିତ ହଉଥିବା ଧର୍ମ ଗୁଡ଼ିକ ହଉଚି ହିନ୍ଦୁ ମୁସଲମାନ ଶିଖ ଖ୍ରୀଷ୍ଟିଆନ୍ ଏମାନଙ୍କ ଭିତରୁ ଅଧିକାଂଶ ଲୋକ ହିନ୍ଦୁ ଅଛନ୍ତି ଖ୍ରୀଷ୍ଟିଆନ୍ ଧର୍ମର ଲୋକ ବି ଅଛନ୍ତି ମୁସଲମାନ ଶିଖ୍ ସମସ୍ତେ ଅଛନ୍ତି ହିନ୍ଦୁମାନେ ଭଗବାନକୁ ବେଶୀ ମାନନ୍ତି ଶିବ ଭଗବାନ ଆଉ କୃଷ୍ଣ ଏମିତି ବହୁତ ଭଗବାନଙ୍କୁ ମାନନ୍ତି ଖ୍ରୀଷ୍ଟିଆନ୍ ମାନେ ଯିଶୁ ଖ୍ରୀଷ୍ଟନଙ୍କ ମାନନ୍ତି ତାଙ୍କର ଏମିତି କିଛି ଫଙ୍କସନରେ ଆମେ ବି ଯୋଗଦାନ ଦଉ

ଆଉ ପାଖାପାଖି ଆମ ଗ୍ରାମାଞ୍ଚଳ ଏବଂ ଅଧିକାଂଶ ଜାଗାରେ ସମସ୍ତ ଲୋକ ହିନ୍ଦୁ ପର୍ବପର୍ବାଣି କରନ୍ତି ବହୁତ ଆନନ୍ଦରେ ତାଙ୍କ ପର୍ବପର୍ବାଣି ମାନନ୍ତି